ଭାଇ ତୁମ ଭଳିଆ ଗାଡ଼ି ଚାଲାଳି ମୁଁ ପ୍ରଥମଥର ଦେଖିଲି ମୁଁ ଅଜଣା ସହରରେ ବାଟ ପାଇନଥାଆନ୍ତି କୁଆଡ଼େ କୁଆଡ଼େ ପଳାଇଥାନ୍ତି ଯାହା ହେଉ ତୁମେ ମୋତେ ଆଣିକି ମୋତେ ଠିକ୍ ସ୍ଥାନରେ ପହଞ୍ଚାଇଦେଲ ଆଉ ତୁମ ବ୍ୟବହାର କଥାବାର୍ତ୍ତା ବହୁତ ଭଲ ଆଉ କେଉଁ ଡ୍ରାଇଭର ହୋଇଥିଲେ ଏମିତି ଭଲ ବ୍ୟବହାର କରିନଥାନ୍ତା ତୁମ ଗାଡ଼ି ଚଲା ବି ବହୁତ ଭଲ ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ